ଆମର ଓଡ଼ିଶାରେ ତ ସବୁ ଜିଲ୍ଲାମାନ୍କେ ଗୁଟେ ମୁଖ୍ୟ ଚିକିତ୍ସାଳୟମାନେ ଅଛେ ଡାକ୍ତରଖାନାମାନେ ଅଛେ ଆର୍ ବିଭିନ୍ନ ଛୋଟ୍ମୋଟ୍ ସହରକେ ବି ଡାକ୍ଟରଖାନାମାନେ ଅଛେ ବାକି ଆମର୍ ଅଞ୍ଚଳରେ ଯେନ୍ ଡାକ୍ଟରଖାନା ଅଛେ ସେନେ ଭଲ୍ ଚିକିତ୍ସା କରାଯାଉଚେ ଆଉ ସେନ ଚିକିତ୍ସା ପ୍ରକ୍ରିୟା ମଧ୍ୟ ବହୁତ୍ ଭଲ୍ ଡକ୍ଟର୍ମାନେ ବହୁତ୍ ଭଲ୍ ଚିକିତ୍ସା କରୁଚନ୍ ନର୍ସ୍ମାନେ ବି ତାକର୍ କାମ ବହୁତ୍ ଭଲ୍ସେ କରୁଚନ୍ ସବୁ ଠିକଠାକ୍ ସୁରୁଖୁରୁରେ ଚାଲିଚେ ଆଉ ଆମର୍ ହସ୍ପିଟାଲ୍ରେ ସବୁ ପ୍ରକାର୍ ମେଡ଼ିସିନ୍ ବି ଅଛେ ବାକି ବହୁତ୍ ବଡ଼୍ ବଡ଼୍ ରୋଗମାନେ ଯେନ୍ତାକି ସୁଗର୍ ଆଉ ଗଲା ଯେ ବ୍ରେନ୍ ମେଲେରିଆ ଏମିତି ସବୁ ବଡ଼୍ ବଡ଼୍ ରୋଗମାନ୍କର୍ ମେଡ଼ିସିନ୍ ନାଇଁ ବାହାରେ ଷ୍ଟ୍ରୋକ୍ ଷ୍ଟୋନ୍ ରୋଗମାନେ ଯେନ୍ ହଉଛେ ସେ ତା'ର୍ ମେଡ଼ିସିନ୍ମାନେ ନାଇଁ ମିଲିପାରେ ବାକି ଆମର୍ ଏନ୍ତା ଛୋଟ୍ ମୋଟ୍ ଯେନ୍ ରୋଗ୍ମାନେ ହଉଚେ ଜର୍ ଝାଡ଼ା ବାନ୍ତି ଏସବୁ ଯେନ୍ ହଉଚେ ସେ ସବୁର୍ ମେଡ଼ିସିନ୍ମାନେ ବି ମିଲିପାରୁଛେ ରକ୍ତ ପରୀକ୍ଷା କର୍ବାର୍ ଲାଗି ବି ଅଛେ ରକ୍ତ ପରୀକ୍ଷା କେନ୍ଦ୍ର ଅଛେ ସେନେ ରକ୍ତ ପରୀକ୍ଷା ବି କରାଯାଉଚେ ଆରୁ ଇନର୍ କର୍ମଚାରୀମାନେ ବି ବହୁତ୍ ଅଛନ୍ ଯେ ସମସ୍ତେ ତାକର୍ କାମମାନେ ଠିକ୍ସେ କରୁଚନ୍ କିଛି ଅସୁବିଧା ନା ହେବା